ଗ୍ରାମାଞ୍ଚଳରେ ସରକାରୀ ଶାସନର ବହୁତ ଅଭାବ ରହିଛି କାରଣ ଗ୍ରାମାଞ୍ଚଳରେ ବହୁତଗୁଡ଼ିଏ ଅଶିକ୍ଷିତ ଲୋକ ବାସ କରନ୍ତି ଯେଉଁମାନେକି ସେମାନଙ୍କର ଭରଣପୋଷଣ କରିପାରିନାହାନ୍ତି ତେଣୁ ସେମାନେ ସେ କୌଣସି ଶିକ୍ଷାଗତ ଯୋଗ୍ୟତା ହାସଲ କରିପାରିନାହାନ୍ତି ଯାହା ଦ୍ୱାରା ସେମାନେ ସରକାରଙ୍କ ତରଫରୁ ମିଳୁଥିବା ସୁବିଧାଗୁଡ଼ିକର ଲାଭ ଉଠାଇପାରନ୍ତି ନାହିଁ ତେଣୁ ଯେଉଁ କେତେଗୁଡ଼ିଏ ଶିକ୍ଷିତ ଗୋଷ୍ଠୀ ଅଛନ୍ତି ସେମାନେ ସରକାରୀଙ୍କ ଫାଇଦା ଉଠାନ୍ତି ଗରିବମାନେ ଗରିବ ହୋଇ ରହିଯାଆନ୍ତି ଆହୁରି ମଧ୍ୟ ପରିବେଶରେ ଯେତେକ ଲାଭ ପାଇବା କଥା ଗରିବମାନେ ଲୋକମାନେ ଅଶିକ୍ଷିତ ଲୋକମାନେ ସେଇଟା ମଧ୍ୟ ପାଇପାରୁନାହାନ୍ତି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅସମତା ଦେଖାଯାଏ ଲୋକମାନେ ସରକାରଙ୍କ ତରଫରୁ ମିଳୁଥିବା ସ୍ଵାସ୍ଥ୍ୟଗତ ସୁବିଧାଗୁଡ଼ିକ ମଧ୍ୟ ପାଇ ପାରୁନାହାନ୍ତି ଯାହା ଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟ ସୁବିଧାରୁ ବଞ୍ଚିତ ହୋଇଥାନ୍ତି ବିଭିନ୍ନ ପ୍ରକାର ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇଥାନ୍ତି ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ମିଳୁଥିବା ସ୍ଵାସ୍ଥ୍ୟ ସେବାରୁ ମଧ୍ୟ ବଞ୍ଚିତ ହୁଅନ୍ତି ଲାଭ ଉଠାଇପାରନ୍ତି ନାହିଁ ଏବଂ ଗରିବ ଲୋକ ଅଶିକ୍ଷିତ ଲୋକଙ୍କ ମାଧ୍ୟମ ମାଧ୍ୟମରେ ବହୁତଗୁଡ଼ିଏ ଅଶାନ୍ତି ମଧ୍ୟ ଦେଖାଯାଇଥାଏ ଯାହା ଦ୍ୱାରା ସେମାନେ ପୋଲିସ୍ ଷ୍ଟେସନର ସାହାଯ୍ୟ ମଧ୍ୟ ନେଇପାରନ୍ତି ନାହିଁ କାରଣ ସେମାନଙ୍କ ପାଖରେ ଶିକ୍ଷାର ବହୁତ ଅଭାବ ଅଛି ସେମାନେ କିଛି ଜାଣି ନାହାନ୍ତି ତେଣୁ ସରକାର ଶାସନରେ ଗ୍ରାମାଞ୍ଚଳରେ ବହୁତ ଅଭାବ ରହିଛି